କିଛି କଳା ଏବଂ ହସ୍ତଶିଳ୍ପ କପଡ଼ା ସାମଗ୍ରୀ ହେଉଛି ଯାହା ଆମ ସଂସ୍କୃତି ପାଇଁ ଉଦ୍ଦିଷ୍ଟ ସେଗୁଡ଼ିକ ହେଉଛି ଚାନ୍ଦୁଆ ସମ୍ବଲପୁରୀ ଶାଢ଼ୀ ବିଭିନ୍ନ ପ୍ରକାର ଆସନ ତିଆରି ହୁଏ କଳା ଉପରେ ହସ୍ତଶିଳ୍ପୀ ହସ୍ତକାରିଗରୀ ସେଥିରେ ବନାଇଥାନ୍ତି ବିଭିନ୍ନ ପ୍ରକାର ମୂର୍ତ୍ତିଗୁଡ଼ିକ କପଡ଼ା ଦ୍ଵାରା ଛାଇଁ ଦିଅନ୍ତି ସେଥିରେ ବି ବହୁତ ତାରକସି କାମ ଲାଗିଥାଏ ଆଉ ତାରକସି କାମ ତାରକସି ଦ୍ୱାରା ଲୁଗା ବି ବହୁତ ପ୍ରସ୍ତୁତ ହୋଇଥାଏ ଆଉ ଚାନ୍ଦୁଆ ବି ତାରକସିରେ ଚାନ୍ଦୁଆ ବି ବନାହୋଇଥାଏ ତାହା ଭଗବାନଙ୍କ ଠାରେ ଲାଗିଥାଏ ବିଭିନ୍ନ ପ୍ରକାର ଚାନ୍ଦୁଆ ବିଭିନ୍ନ ପ୍ରକାର ଚାନ୍ଦୁଆ ଠାକୁରାଣୀ ଯାତ୍ରାରେ ହେଉ କିମ୍ବା ଦଣ୍ଡ ମହା ରେ ହେଉ ବିଭିନ୍ନ ପ୍ରକାର ଚାନ୍ଦୁଆ ଆମେ ଭଗବାନଙ୍କଠାରେ ଲଗାଇଥାଉ